ମୋର ଶ୍ରେଷ୍ଠ ଚିତ୍ରାଙ୍କନ ଗୋଟିଏ ବାହାଘରର ବରକନ୍ୟା ଏବଂ ବାଦ୍ୟଯନ୍ତ୍ର ତୂରୀମହୁରୀ ମୁଁ ଚିତ୍ରାଙ୍କନ କରି ବହୁତ ସୁନ୍ଦର ଭାବରେ କରିଥିଲି ଏହିଟା କରିବା ଦ୍ୱାରା ମୋର ମିନିମମ୍ ସାତ ଘଣ୍ଟାରୁ ଆଠ ଘଣ୍ଟା ହୋଇଥିଲା